ଆମ ଦେଶରେ ନାରୀମାନଙ୍କୁ ଦୈନିକ ଆଗରୁ ମଣିଷ ମାନେ ବ ମାନେ ପାଠ ପଢ଼ିବାକୁ ଛାଡ଼ୁ ନ ଥିଲେ ଏବେ ଏବେ ଲୋକଙ୍କର ମୁଁ ମାନେ ଚିନ୍ତାଧାରାଟା ଆଗକୁ ଆଗକୁ ବଢ଼ି ଚାଲୁଛି ନୂତନ ଭାବରେ ଆଗକୁ ପଢ଼ୁ ନ ଥିଲେ ଛାଡ଼ୁ ନ ଥିଲେ ବାହାରକୁ ତ ଝିଅମାନେ ପଢ଼ିପାରୁ ନ ଥିଲେ କି ବା ଯାଇପାରୁ ନ ଥିଲେ କୁଆଡ଼େ ଏବେ ବିଭିନ୍ନ ଦେଶ ବି ଯାଉଛନ୍ତି ପାଠ ପଢ଼ୁଛନ୍ତି ଆଗକୁ ବଢ଼ିଲେଣି ମହିଳା ମାନେ ସବୁ କାମରେ ବି ରହିପାରୁଛନ୍ତି ରୋଷେଇ କରୁଛନ୍ତି କିଏ ପାଠ ପଢ଼ୁଛି କିଏ ରାନ୍ଧିବାକୁ ଦଉଛି କିଏ କାହାଘରେ ମାନ୍ କୌଣସି ପାଠ ପଢ଼ଉଛି ଯାଇକି କିମ୍ବା ଡ୍ୟାନ୍ସ କରୁଛନ୍ତି ଯେକୌଣସି କାର୍ଯ୍ୟ ବି ମହିଳା ମାନେ କରିପାରୁଛନ୍ତି ଆଗକୁ ବଢ଼ି ଚାଲିଛନ୍ତି ତ ସେଇ ଅନୁଯାୟୀ ଝିଅ ମାନେ ମହିଳାମାନେ ବି ବାହାରକୁ ପାଠ ପଢ଼ିତେ ଗଲେଣି ଝିଅପିଲା ଆଗରୁ କିନ୍ତୁ ବାହାରକୁ ଛାଡ଼ୁ ନ ଥିଲେ ଏଇ କିବା କୌଣସି ପାଠ ପଢ଼ିତେ ହିଁ ଛାଡ଼ୁ ନ ଥିଲେ ଏବେ କିନ୍ତୁ ଝିଅମାନେ ଉନ୍ନତ କଲେଣି ଶିକ୍ଷା କ୍ଷେତ୍ରରେ ବି ଝି ଝିଅପିଲା ଅଧିକ ଅଛନ୍ତି ଆଗରେ ଉନ୍ନତ ଅଛନ୍ତି ତ ସେଥିପାଇଁ ଝିଅପିଲାଙ୍କୁ ଏବେ ଅଧିକ ଅଧିକ ଗୁରୁତ୍ୱ ଦିଆଯାଉଛି ଆଉ ପୁଅ ପିଲା ଯେଉଁଟା ନ କରି ପାରୁଥିଲେ ସେଇଟା ଝିଅପିଲା ଏବେ ବି ଅଧିକ କରିପାରୁଛନ୍ତି ଦେଖଉଛନ୍ତି କରିକି